ମୁଁ ଗୋଟିଏ ଫେସ କ୍ରିମ୍ କିଣିଛି ଯାହାର ସାକାରତ୍ମକ ପ୍ରଭାବ ହେଉଛି ଯେ ଏହା ସ୍କିନକୁ ମୋର ନରମ କରିଥାଏ ଏବଂ ଯେଉଁ ଓଲ୍ଡ ଏଜ୍ ଦେଖିବା ପାଇଁ ସେଟା ନ କରିଥାଏ ଏବଂ ସ୍କିନକୁ ରିପାୟାର ମଧ୍ୟ କରିଥାଏ ଏବଂ ବ୍ଲଡ଼ ସରକୁଲେସନ୍ରେ ଏହା ବିଶେଷ ପ୍ରଭାବ ପକାଇଥାଏ ଏବଂ ଏବଂ ଏହା ମଧ୍ୟ ଡ୍ୟାମେଜ ଟିସୁକୁ ରିପାୟାର କରିଥାଏ